କାର୍ଯ୍ୟକ୍ଷେତ୍ରରେ ବିବାଦ କିମ୍ବା କଠିନ ପରିସ୍ଥିତିକୁ ମୁଁ ଭଲ ଭାବରେ ପରିଚାଳନା କରିବି ଯେପରି କି ଗୋଟେ ଗଣ୍ଡଗୋଳ ହେଲେ ପିଲାମାନଙ୍କ ମଧ୍ୟରେ ତ ସେମାନଙ୍କୁ ଶାନ୍ତମନରେ ଏକାଠି ବସାଇ ସେମାନଙ୍କର ଯେଉଁ ଅସୁବିଧାକୁ ମୁଁ ଭଲଭାବରେ ସଲ୍ଭ କରିବି ଧର ଦୁଇଟି ସାଙ୍ଗ ମଧ୍ୟରେ ଝଗଡ଼ା ହୋଇଛି ସେମାନଙ୍କୁ ଏକାଠି ଆଣି ବସାଇ ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା କରି ଆରାମ ସେ ତାଙ୍କୁ ଦୁଇଜଣଙ୍କର କଥାବାର୍ତ୍ତା ଶୁଣି ଗୋଟିଏ ଡିସିସନ୍ ନେବି ଏହିପରି ଭାବେ ମୁଁ ପରିଚାଳନା କରିବି